ହ୍ୟାଲୋ କୁହନ୍ତୁ କୁହନ୍ତୁ ହଁ ଫାଙ୍କା ଅଛି ଯିବି ଏ ଶହେ ଦେଢ଼ଶହ ଟଙ୍କା ଦେବେ ବସନ୍ତୁ ବସନ୍ତୁ ଆପଣ ସାର୍ ବହୁତ ଅଛି ଆପଣ ଯାଇକି ଆଗେ ଫାଷ୍ଟେ ଜଗନ୍ନାଥଙ୍କୁ ଦର୍ଶନକରିବେ ତାପରେ ଅନ୍ୟାନ ଜାଗାକୁ ଯିବି ବୁଝିଲେ ଦର୍ଶନ କଲାପରେ ଅଭଡ଼ା ହାଟରୁ ଅଭଡ଼ା ମିଳିବ ଅଭଡ଼ା କିଣିକି ଖାଇପାରିବେ ସୁଲଭ ମୂଲ୍ୟରେ କିଛି ଅସୁବିଧା ନାହିଁ ଆପଣ ଆଗେ ପହଞ୍ଚନ୍ତୁ ନା ନା ଡେଲି ତ ରାତି ଦିନ ତିନିଟାବେଳେ ଅଭଡ଼ା ବାହାରେ ବୁଝିଲେକି ଏ ଦିନ ତିନିଟାବେଳେ ବାହାରେ ସେ ଅଭଡ଼ାକୁ ରଖିକି ସେମାନେ ସବୁ ବେପାରକରନ୍ତି ଆଉ ବିକନ୍ତି କିନ୍ତୁ ଫ୍ରେସ ଅଭଡ଼ା ବାହାରିବ ତିନିଟାବେଳେ ଭଲ ଭଲ ହଁ ଭଲ କିଛି ଅସୁବିଧା ନାହିଁ ଏ ମୋର ଚିହ୍ନା ପରିଚିତ ଅଛି ମୁଁ ଟିକିଏ କମ୍ ରେ ଦର୍ଶନ କରାଇଦେବି କିଛି ଅସୁବିଧା ନାହିଁ ଆପଣ ଆସନ୍ତୁ ଇଏ ପାଞ୍ଚଶହ ଚାରିଶହ ଏମିତି ନିଅନ୍ତି ଆଉ ଟୋଟାଲ ବୁଲାଇକି ମନ୍ଦିରବେଢ଼ା ଦେଖାଇବି ଭଲ ମନ୍ଦ କରିବେ ପାଞ୍ଚଶହ ଟଙ୍କା ନେବି ହଁ ପାଖରେ ତ କୋଣାର୍କମନ୍ଦିର ଅଛି ଆଉ ରାମଚଣ୍ଡୀମନ୍ଦିର ଅଛି ଆପଣଙ୍କ କରମଙ୍ଗାରେ ଅଭିରାମପରମହଂସଙ୍କ ମନ୍ଦିର ଅଛି ଏମିତି ବହୁତ ଗୁଡ଼ିଏ ଅଛି ପ୍ରତ୍ୟେକ ଦଶକିଲୋ ମିଟର ପନ୍ଦରକିଲୋ ମିଟର ଭିତରେ ବହୁତ ମନ୍ଦିର ଅଛି ହୁଁ ଚନ୍ଦ୍ରଭାଗା ଅଛି ରାମଚଣ୍ଡୀ ମନ୍ଦିର ପାଖରେ କୋଣାର୍କ ସୂର୍ଯ୍ୟମନ୍ଦିର ସୂର୍ଯ୍ୟମନ୍ଦିର କୋଣାର୍କରେ ସୂର୍ଯ୍ୟମନ୍ଦିର ସୂର୍ଯ୍ୟ ଯିଏ ଅସ୍ତ ହୁଅନ୍ତି ଉଦୟ ବି ହୁଅନ୍ତି ସେହିଟି ହଁ ହଁ ସିଏ ତ ହେଉଛି ପୁରୁଣା କଥା ସେୟା ହୋଇଥିବ ସେ ରଜା ରାଜୁଡ଼ା କଥା ସେକଥା ଆମେ କେମିତି କହିବା ସେ ତ ମାରିଥିଲେ ଶିଖର ଚଣ୍ଡୀ ମନ୍ଦିର ଅଛି ସେ ଚଣ୍ଡୀ ସେହିଠି ମାଛ ଭୋଗ କରନ୍ତି ମାଛ ଖାଆନ୍ତି ତାଙ୍କ ପାଖରେ ଭୋଗ ଲଗାହୁଏ ତାପରେ ଆମର ହେଉଛି ଅଭିରାମପରମହଂସଙ୍କର ମନ୍ଦିରରେ ସେ ସବୁ ସେହି ଜଗନ୍ନାଥଙ୍କ ଯେମିତି ଅରୁଆ ଡାଲମା ସେମିତି ଅରୁଆ ଡାଲମା ହେଉଛି ଭଲ ସବୁ ଆଉ କିଛି ତୀର୍ଥସ୍ଥାନ ପୁରୀ ଭିତରେ ବି କିଛି ବାହାର ଲୋକ ତ ବାହାର ଲୋକ ତ ବହୁତ ଆଡ଼ୁ ଆସୁଛନ୍ତି ସାରା ପୃଥିବୀରୁ ଲୋକ ଯାଉଛନ୍ତି ଆଉ ଆମ ଇଣ୍ଡିଆରୁ ସାରା ପୃଥିବୀରୁ ଲୋକ ଆସୁଛନ୍ତି ଜଗନ୍ନାଥ ଦର୍ଶନ କରିବାକୁ ଜଗନ୍ନାଥଙ୍କର ଏମିତି ମହିମା ଅଛି ସାରା ପୃଥିବୀରେ ଏହି ସବୁଆଡ଼ୁ ଲୋକ ଆସୁଛନ୍ତି ବୁଝିଲେ ସବୁ ଫାଇବଷ୍ଟାର ବାହାରଲୋକଙ୍କ ପାଇଁ ହେଉଛି ମଠ ଅଛି ସବୁ ଯିଏ ମଠରେ ରହିପାରିବ ବା ହୋଟେଲରେ ରହିବ ଏ ସୁବିଧା ଅଛି ଆଉ